ହଁ ମୁଁ କେଉଁ କେଉଁଠି ଅଛନ୍ତି ଆପଣ ଆମ ଏଇ ଦୋକାନରେ ଆମ ତିନିଟା ଚାରିଟା ଅର୍ଡ଼ର ଆସିଛି ତିନିଟା ଯାଗାରେ ଅର୍ଡ଼ର ଆସିଯାଇଛି ଆପଣଙ୍କୁ ମୁଁ ଛୁଟି ଦେଇପାରିବି ଆପଣଙ୍କୁ ଡେଲି ଡେଲି ଆସିବାକୁ ପଡ଼ିବ ଆପଣ ମାଲ୍ ଡେଲିଭରି ନାହିଁ କଲେ କେମିତି ହେବ ଏତେ ଏତେ ଅର୍ଡ଼ର ଆସିଯାଇଛି ଏଇ ଆମ ଦେବବ୍ୟାସ ରେ ଗୋଟେ ପୂଜା ସମାରୋହ ଅଛି ସେଇଠି ସବୁ ଇଏ ରାସନ୍ ଯାହା ଜିନିଷ ଅଛି ସବୁ ପହଞ୍ଚାଇବାର ଅଛି ପୁଣି ସେଇଠି ସିଏ ସେଇଠି ଦେଲା ପରେ ଆଉ ଗୋଟେ ସେଇ ଆମ ଓଡ଼ିଶାରେ ଟିକେ ଦୂରିଆରେ ଅଛି ସେଇଠି ଗୋଟେ ଦେବାକୁ ଅଛି ଆଉ ଗୋଟେ ଯାଗାରେ ଅର୍ଡ଼ର କରିଛେ କରୁଛନ୍ତି ସେମାନେ ସେଇଠି ଦେବା ସେଇଟା ମୁଁ ଆପଣଙ୍କୁ ଆଉ ଛୁଟି ଦେଇପାରିବିନି ଆପଣଙ୍କୁ ଡେଲି ଆସିବାକୁ ପଡ଼ିବ ବୁଝିଲେ ଆଉ ଆପଣ ନାହିଁ ଆସିଲେ ଆପଣ ନାହିଁ ଆସିଲେ କେମିତି ହେବ ଏତେ ଏତେ ଜିନିଷ ସମସ୍ତେ ସବୁ ପେଣ୍ଡିଂ ହୋଇଗଲେ କେମିତି ହେବ ଏତେ ଲୋକମାନେ ସବୁ ସେମାନେ ରାଗୁଛନ୍ତି ଟାଇମ୍ରେ ନାହିଁ ଦେଲେ ଜିନିଷ ସେମାନେ ଆଉ କେବେବି କହିବେ ନାହିଁନା ପୁଣି ଡାକିବେନି ଆମ ମାନଙ୍କୁ ମାଲ୍ ଆସିବନିତ ପୁଣି ମୁଁ କେମିତି ସେଲିଂ କରି ନାହିଁ ସେଲିଂ ହେଲେ ମୁଁ କେମିତି ଆପଣଙ୍କୁ ସାଲାରୀ ଦେବି ମୁଁ ମୁଁ ଚାହୁଁଛି ଯେ ଆପଣ ଡେଲି ଆସନ୍ତୁ ଏଇନା ଏଇନା ଛୁଟି ନିଅ ନିଅନ୍ତୁନି ଆଉ ଯାହା ଆମର ଅର୍ଡ଼ର ଆସିଛି ସେସବୁ କମ୍ପ୍ଲିଟ୍ କରିଦିଅନ୍ତୁ ତା'ପରେ ଯାହା ଛୁଟି ଆପଣ ନେବେ କିଛିନାହିଁ ମୁଁ କିନ୍ତୁ ଏଇନା ଅର୍ଡ଼ର ଚାଲୁଛି ନା ଟିକେ ଆସନ୍ତୁ ଭାଇ ମୁଁ ବେଶୀ ଇଏ କରିପାରିବି ନାହିଁନା ସେମାନେ ସେମାନେ କହିବେକି ଦେଖ ମୋର ଟାଇମ୍ରେ ଅର୍ଡ଼ର ଆସିଲାନି ଅର୍ଡ଼ର ଆସିଲାନି ତ ମୁଁ ସେମାନେ ଇଏ କରିବେ ନାଇନା ପୁଣି ଆମ ମାନଙ୍କୁ ସେମାନେ ଅର୍ଡ଼ର୍ ଦେବେନି କେବେବି ସେଇପାଇଁ ମୁଁ ଚାଁହୁଛି କି ତମେ ଆସିଯାଅ ଆଉ ଆସିକି ଯେତେ ଅର୍ଡ଼ର ଅଛି ସବୁ କମ୍ପ୍ଲିଟ୍ କରିଦିଅ ଯାହା ହଉ ଡେଲି ତ ଅର୍ଡ଼ର ଆସୁଛି ନା ଆମ ସମୟ ହେଉଛି ଇଏ ପାଇଁ କମେଇବା ପାଇଁ ସମସ୍ତେ ଯେମିତିକି ବେଦବ୍ୟାସରେ ଭୋଜି ଅଛି ସେଇଠି ଯାହା ଅର୍ଡ଼ର ମୁଁ ପହଞ୍ଚେଇଲେ ଯାହା ପଇସା ମିଳିବ ସେଇଥିରେ ଆମର ଲାଭ ହେବ ଆଉ ମାଲ ଇଏ ଆଣିକି ଆମେମାନେ ପକାଇ ପାରିବେ ନା ସେଇ ପଇସାରେ ତ ଆଉ ଜିନିଷ ନେଇକି ଆସିବେ ଆଉ ଜିନିଷ ନେଇକି ଆସିବେ ଆଉ ସବୁଯାକ ଅର୍ଡ଼ର ପହେଞ୍ଚାଇବି ଆଉ ସେଇ ଇଏ ଉଦିତ ନଗରରେ ଗୋଟେ ଅର୍ଡ଼ର୍ ଆସିଛି ସେ କହୁଛିକି ନାହିଁ କାଲିକି କାଲି ଦରକାର ଅଛି କ'ଣ କରିବା ତାଙ୍କ ପାଇଁ ତ ଯେମିତି ହେଲେବି ମୋତେ ଆଣିବାକୁ ପଡ଼ିବ ନା ଆଉ ତମେ ଆସିଯାଅ ଭାଇ ଆସିକି ତା ପାଖରେ ନେଇକି ସବୁ ଅର୍ଡ଼ର ଦେଇଦିଅ ସେଇ ଉଦିତନଗର ଆଡ଼େ ସେଇ ବେଦବ୍ୟାସ ଦେଇକି ପଳେଇବ ସେଇଠି ଯାହା ଅର୍ଡ଼ର୍ ଅଛି ଦେଇଦେବ ସେ ଆସିଲା ପରେ ପୁଣି ଆଉ ଯେଉଁଠି ଅର୍ଡ଼ର ଅଛି ତମେ ନେଇକି ଯିବ ସବୁ ପହେଞ୍ଚାଇ ଦେବ ଆଉ ଯାହାହେଲେ ତମ ପଇସା ନେଇଯିବ ତମ ଯାହା ବଳା ପଇସା ହେଉଛି ଆଉ କ'ଣ କହୁଛ କୁହ ଠିକ୍ ଅଛିନା ଯେମିତିବି ହେଲେ ଆମ ମାନଙ୍କୁ ଦରକାରନା ଆଉ ଏବେ ତ ଟାଇମ୍ ଚାଲୁଛି ହଁ ଠିକ୍ ଅଛି ଠିକ୍